ମୋ ଛଅ ସାତ ବର୍ଷର ପିଲା

ଆଜ୍ଞା ଆଜ୍ଞା ନା ପୁରା ଶିଖିଵ ଶିଖିନି ସେ

ଆଉ ତା ଦାମ କେମିତି କ'ଣ ଆସୁଛି ଛୋଟ ସାଇକେଲର

ନା ଯେମିତି ସାଇକଲଟା ଟିକେ ଭଲ ଥିବ ଆଉ ଟିକେ ଦାମଟା ମଝି ମଝିଆ ରହିଲେ ଭଲ ହେବ ଅତି କମ ନୁହଁ କି ଅତି ବେଶି ନୁହଁ ଆଉ ଭଲ ଚାଲୁଛି ସେ ସାଇକେଲଟା ଭଲ ପଡ଼ିବ ତ

ଆଚ୍ଛା ଦୋକାନ କେତେଟାରୁ କେତେଟା ଖୋଲା ରହୁଛି ଆଚ୍ଛା ତାର ଟାର୍ ଫାର୍ ଭଲ ପଡ଼ୁଛି ତ ସାଇକେଲର ନା ଟାରଟା ଟିକେ ଭଲ ରହିଲେ ଛୁଆଟା ନା ଚଲେଇବ ବାସ୍କେଟ୍ ଫାସ୍କେଟ୍ ଲଗେଇ ଦେବେ

ହଁ ଠିକଅଛି ମୁଁ ସେଇଟା ହିଁ କହୁଥିଲି ଯେ କାଲି ମୁଁ ଯାଇକି ପହଞ୍ଚିବି ଆପଣ ସେଇଟା ଟିକେ ଦେଖିକି ଆପଣ ଥିବା ଅବସ୍ଥାରେ ଯାଇକି ପହଞ୍ଚିବି ଆଉ

ହଉ ଠିକ ଅଛି ଆଜ୍ଞା